ଏମିତି କିଛି କଠିନ ରେସିପି ଅଛି ଯାହାକୁ ମୁଁ କରିବା ପାଇଁ ବହୁ ଚେଷ୍ଟା କରୁଛି ହେଲେ ମୁଁ କରିପାରୁନି ତାହା ହେଲା ଚିନି ଆରିସା ପିଠା ଯାହାକି ତାର ଚିନିଟାର ପାଗ ଦେଖିକି କରା ଯାଇଥାଏ ଚିନି ର ପାଗ ଯଦି ଠିକ ଭାବେ ନ ହୁଏ ସେ ପିଠା ନଷ୍ଟ ହୋଇଯାଏ ହେଲେବି ତାହା କେବେ ବି ବନା ଯାଇ ପାରେ ନାହିଁ ସେଥିପାଇଁ ମୋ ପାଇଁ ଚିନି ଆରିସା ପିଠା ସବୁଠୁ କଷ୍ଟକର ରେସିପି ମୁଁ ଚାହୁଁଛି ତାକୁ ଶିଖିବା ପାଇଁ ହେଲେ ବି ଚେଷ୍ଟା କରିକି ବି ମୁଁ ତାକୁ କରିପାରୁ ନାହିଁ